ନିକଟସ୍ଥ ସରପଞ୍ଚଙ୍କ ପାଖରେ ଯାଇ ପାଞ୍ଚ ଜଣିଆ କମିଟିଙ୍କ ପାଖରେ ନ୍ୟାୟର

କୋର୍ଟ କଚେରୀ ର ସହାୟତା ମଧ୍ୟ ନେଇଥାଉ ସେଠାରେ ଯାଇ ଆମେମାନେ ଆମର ନ୍ୟାୟ ଠିକ୍ ଭାବରେ ପାଇଥାଉ